ମୁଁ ଜାଣିଥିବା ମହାକାଶ ଜାନ ହେଉଛି ଚନ୍ଦ୍ରଯାନ ଚନ୍ଦ୍ରଯାନ ଜୁଲାଇ ଜୁଲାଇ ଚଉଦରେ ଛଡ଼ାଯାଇଥିଲା ତ ସେଇ ଯାନ ଚନ୍ଦ୍ରକୁ ପହଞ୍ଚିବା ପାଇଁ ତାକୁ ଚାଳିଶ ଦିନ ଲାଗିଗଲା ଚାଳିଶ ଦିନ ପରେ ଚନ୍ଦ୍ରଯାନ ଚନ୍ଦ୍ରପୃଷ୍ଠରେ ଅବତରଣ କଲା ସେଠି ଚଉଦ ଦିନ ଚନ୍ଦ୍ରଜାନରେ ବିକ୍ରମ ଲ୍ୟାଣ୍ଡର୍ ପରୀକ୍ଷା ନିରୀକ୍ଷଣ କରିବା ପାଇଁ ଚଉଦ ଦିନ ସେମାନଙ୍କୁ ଥିଲା ଏଇଟା ଗୋଟେ ଖୁସିର ଖବର ଆମ ଦେଶ ପାଇଁ ଆଉ ସେଠି ସବୁ କିଛି ପରୀକ୍ଷା ନିରୀକ୍ଷଣ କରିସାରିଲା ପରେ ଲୋକ ଯାଇକି ବାସସ୍ଥାନ ବି କରିବେ ରହିବେ